ହେଲୋ କ'ଣ ସୁବିଧା ଦରକାର କୁହ ତୁମକୁ ସବୁ ପ୍ରକାର ସୁବିଧା ମିଳିଲା ସବୁ ପ୍ରକାରର ସୁବିଧା ମିଳିଲା କୋଉ ରୋଗ ହେଇଥିଲା ତୁମର କ'ଣ ଅସୁବିଧା ହୋଇଥିଲା

ଇଞ୍ଜେକସନ୍ କେତେଟା କେତେଟା ଆରେ ମୁଁ ସାଇନ୍ ନାଁ ଲେଖିନଥିଲି ସେଥିପାଇଁ ହେଲୋ ଅଙ୍ଗୁର ଅଙ୍ଗୁର ସବୁ ଖାଇବା ପାଇଁ ଦେଲେ ତ ଠିକ୍ ଅଛି ଠିକ୍ ଅଛି ମୁଁ କାଲି ତୁମର ଫାଇଲ ଦେଖିବି ସବୁ କ୍ଲିଅର ହେଲେ ତୁମେ କାଲି ଡିସ୍ଚାର୍ଜ୍ ହୋଇଯିବ ନାଇଁ ଆଜି ଆଜି ମାହାଳିଆ ଚିକେନ ଭାତ ଅଛି ସୁବିଧା ଅଛି ତ ବୋଇଲେ ଖାଇକି କାଲି ଯିବ ମଧ୍ୟ ସୁବିଧା ଅଛି ଘଣ୍ଟ ଘଣ୍ଟର ମଧ୍ୟ ସୁବିଧା ଅଛି ଆଉ ଟିକେ ରୁହନ୍ତୁ ତିନି ମିନିଟ୍

ଆରେ ଠିକ ଅଛି ବୁଝୁଛି ତୁମ କଥା କିନ୍ତୁ ଦେହ ସୁସ୍ଥ ନହେଲେ ଛାଡ଼ିବି କି ତୁମେ ଡାକ୍ତର କି ମୁଁ ଡାକ୍ତର ଆରେ କାହିଁ ଆସିନି ଓହୋ

ଏକାଡେମିରେ କରୁଥିଲ ମଶାଣୀ ଚଣ୍ଡୀ ଏକାଡେମୀ ମଶାାଣୀ ଚଣ୍ଡୀ ଏକାଡେମିରେ ପଢୁଥିଲ ଓ ଏତେ କଥାକି ଯୋଉ ଯୋଉ ବିିଷୟରେ ହଁ ଠିକ୍ ଅଛି ତା'ହେଲେ କାଲି ଡିସଚାର୍ଜ୍ କରିଦେବି